ଆମେ କନ୍ୟା ବିବାହରେ ଆମେ ଯୌତୁକ ଦେଉ ପଲଙ୍କ କିମ୍ବା ସୋଫା ସେଟ୍ ବା ଟି ଭି ନାଗ ଡ୍ରେସ୍ ଇତ୍ୟାଦି ସବୁ କିିଛି ଆମେ କନ୍ୟାକୁ ବିବାହ ବଲେ ଉପାଦାନ କରୁ ବା ଯୌତୁକ ଦେଇଥାଉ